ଓଡ଼ିଶାର ଜଳବାୟୁ ହେଲା ଆମ ଓଡ଼ିଶାର ଜଳବାୟୁ ବହୁତ ଭଲରେ ରହିଥାଏ ଓ ନଭେମ୍ବର ମାର୍ଚ୍ଚ ମାସରେ ଏକା ଭଲ ରହିଥାଏ ଓ ଏହାର ପରିଦର୍ଶନ କରିବା ପାଇଁ ସର୍ବୋତ୍ତମ ତାପମାତ୍ରା ବଢ଼ିଥାଏ ସେଥିପାଇଁ ଆମ ଓଡ଼ିଶାର ଜଳବାୟୁ ବହୁତ ଭଲ ରହିଥାଏ ଓ ସବୁଠରୁ ଭଲ ନଭେମ୍ବର ମାର୍ଚ୍ଚ ହିଁ ଭଲ ରହିଥାଏ ଓ ଆମ ଜଳବାୟୁ ଭଲ ରହିଥାଏ ଓ ଆମ ଓଡ଼ିଶାର ଜଳବାୟୁ